ମୋତେ ପଶୁମାନଙ୍କ ଭିତରେ ଗାଈ ଅଧିକ ଭଲଲାଗେ ସେମାନଙ୍କ ବାଛୁରୀର ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ ସେମାନଙ୍କର ଯତ୍ନ ନେବାକୁ ବହୁତ ପଡ଼ିଥାଏ ସେମାନଙ୍କୁ ପରିଷ୍କାର ରଖି ତାଙ୍କର ଭଲ ଖାଇବା ତାଙ୍କୁ ଦେଇ ତାଙ୍କର ଶୋଇବା ଜାଗା ବା ଗୁହାଳକୁ ଭଲ ପରିଷ୍କାର କରି ଧୋଇ ଶୁଖାଇ ପରିଷ୍କାର ରଖିବାକୁ ପଡ଼ିଥାଏ ତାଙ୍କୁ ଘର ଭିତରେ ରଖାଯାଏ କାରଣ ସେମାନେ ଛୋଟ ସେମାନଙ୍କୁ ବାହାରକୁ ଆମେ ଛାଡ଼ିନଥାଉ ସେମାନଙ୍କୁ ଗାଈ ଗାଈମାନଙ୍କର ମେଟିଙ୍ଗ ଟାଇମରେ ଆମେ ତାଙ୍କୁ ବିଶେଷ ଧ୍ୟାନ ଦେଇଥାଉ ସେମାନଙ୍କୁ ଆମେ ଦେହ ଖରାପ ହେଲେ ପଶୁ ଡକ୍ଟରଙ୍କ ସହିତ ପରାମର୍ଶ କରି ମେଡିସିନ ମଧ୍ୟ ଦେଇଥାଉ ତାଙ୍କର ଜନ୍ମ କରିବା ଟାଇମ ସମୟରେ ଆମେ ଜଗିକି ରହିଥାଉ କାରଣ ସେମାନେ ତାଙ୍କର ଫୁଲ ଖାଇ ମଧ୍ୟ ଅସୁସ୍ଥ ହୋଇଥାନ୍ତି ସେମାନଙ୍କର ବିଶେଷ ଧ୍ୟାନ ଦେବାକୁ ରଖିବାକୁ ପଡ଼ିଥାଏ ଆମେ ତାଙ୍କୁ ଜଗିକି ରହିଥାଉ ସେମାନେ ଜନ୍ମ କରିସାରିବା ପରେ ତାଙ୍କୁ ଆମେ କୋଳଥ ସିଝାଇ ଖାଇବାକୁ ଦେଇଥାଉ ଆମ ଆମ ପାଖରେ ତିନୋଟି ପ୍ରଜାତିର ଗାଈ ଏବେ ଅଛନ୍ତି ପ୍ରଥମେ ଦେଶୀ ଜର୍ଶୀ ସିନ୍ଧି ସବୁଥିରୁ ମିଶିକି ଆମର ଦଶଟି ଗାଈ ଅଛନ୍ତି